ପ୍ରତ୍ୟେକଟି ଖେଳ ଖେଳିବା ଦ୍ୱାରା ମନୁଷ୍ୟମାନେ ଉପକୃତ ହେବା ସଙ୍ଗେ ନିଜ ଶରୀରକୁ ମଧ୍ୟ ଯତ୍ନ ନେଇଥାନ୍ତି ଏହି ଖେଳ ଗ୍ରାମାଞ୍ଚଳର ଲୋକମାନେ ଅଧିକ ଖେଳ ପ୍ରେମୀ ହୋଇଥାନ୍ତି କାରଣ ଗ୍ରାମାଞ୍ଚଳର ଲୋକମାନେ ଅଧିକ ପରିଶ୍ରମୀ ଅଟନ୍ତି ଏଥିପାଇଁ ସେମାନେ ଅନେକ ଖେଳ ଖେଳିବା ଇଚ୍ଛା ପ୍ରକାଶ କରିଥାନ୍ତି ଗ୍ରାମାଞ୍ଚଳର ଲୋକମାନେ ବିଶେଷକରି ଫୁଟବଲ୍ ଭଲିବଲ୍ କ୍ରିକେଟ୍ କୁ ପସନ୍ଦ କରିଥାନ୍ତି ସେଥିପାଇଁ ସେମାନେ ସାମାଜିକ ସମ୍ପର୍କ ରଖିବା ପାଇଁ ଫୁଟବଲ୍ ଖେଳ ହେଉ ବା ଭଲିବଲ୍ ଖେଳ ହେଉ ବା କ୍ରିକେଟ୍ ଖେଳ ହେଉ ଟର୍ଣ୍ଣାମେଣ୍ଟର ଆୟୋଜନ କରିଥାନ୍ତି ଏଭଳି ଭାବରେ ଗ୍ରାମାଞ୍ଚଳର ଲୋକମାନେ ନିଜେ ଖେଳ ଖେଳିବା ଦ୍ଵାରା ଉପକୃତ ହେବା ସହିତ ସାମାଜିକ ସମ୍ପର୍କ ବି ରଖି ପାରିଥାଆନ୍ତି